ଗ୍ରାମାଞ୍ଚଳରେ ପଶୁପାଳନ ପ୍ରାୟତଃ ସମସ୍ତେ କରନ୍ତି ଏବଂ ମୁଁ ମଧ୍ୟ ପଶୁପାଳନ କରେ ଯେମିତି ଛେଳି ଛେଳି ଅଛନ୍ତି ମେଣ୍ଢା ଆଉ ଗାଈ ମଧ୍ୟ କିଛି ଅଛନ୍ତି ଆମେ ହେଲେ କ୍ଷୁଦ୍ର ଚାଷୀ କ୍ଷୁଦ୍ର ଆମର ଆଉ କିଛି କିଛି ଅଛନ୍ତି ସେମାନେ ଉନ୍ନତଧରଣ ସେମାନେ ଚାଷୀ ଅଛନ୍ତି ସେମାନେ ବ୍ୟାଙ୍କର ସହାୟତାରେ ପଇସା ଋଣ ଆକାରରେ ନେଇକି ସେମାନେ ଅନ୍ୟ ଧରଣର ଚାଷ କରୁଛନ୍ତି ବେଶୀ ତାଙ୍କର ଶହେ ଦେଢ଼ଶହ ଛେଳି ମଧ୍ୟ ଅଛନ୍ତି ଅଛି ଗାଈ ମଧ୍ୟ ଦେଢ଼ଶହ ଦୁଇଶହ ରଖିଛନ୍ତି ବଡ଼ ଫାର୍ମ ଅଛି ବ୍ୟାଙ୍କ୍ ସହାୟତା ଋଣ ଆକାରରେ ଆଣିକି ସେମାନେ ବୃଦ୍ଧି କରିଛନ୍ତି ଆଉ ଏଠି ଆମେ ମଧ୍ୟ କରିଥାନ୍ତୁ ଆମର ସେମିତି ପଶୁପାଳନ କରିବାର ସୁବିଧା ଆଉ ଘର ସେମିତି ନାହିଁ ଘର କରିବାର ସକ୍ଷମ ହେଉନାହିଁ ଆଉ ଋଣ ଆକାରରେ ବ୍ୟାଙ୍କ୍ ବଜାର ଶୁଦ୍ଧ ଆଉ କିଛି ଆକାରରେ କମ୍ ହେଇଥିଲେ ଆମେ କରିଥାନ୍ତୁ ଆଉ ଏଠି ପାଖରେ ପଶୁ ଡ଼ାକ୍ତରଖାନା ମଧ୍ୟ ନାହିଁ ପାଞ୍ଚ ସାତ କିଲୋମିଟର୍ ଦୂରରେ ପଶୁ ଡ଼ାକ୍ତରଖାନା ଅଛି ସେତେ ଦୂରକୁ ହେତେ ଦୂରକୁ ଗାଈକୁ ନେଇକି ଯିବାଟା ସମ୍ଭବ ହେଇପାରୁନି ଆଉ ସେ ଡ଼ାକ୍ତର ମଧ୍ୟ କେବେ ଆସୁଛି କେବେ ନାଇଁ କି ହଠାତ୍ କେବେ ଯେମିତି ଦେହ ଖରାପ ହେଲେ ତାହା ଚିକିତ୍ସା ତ ହେଇ ପାରୁନାହାନ୍ତି ଆଉ ପରେ ଯିଏ କହିଲେ ଦୁଇ ଚାରି ଦିନ ପରେ ଆସୁଛନ୍ତି ପଶୁ ଡ଼ାକ୍ତର ସେତେ ଚିକିତ୍ସା କରିବା ସେତେବେଳକୁ ତାଙ୍କ ଦେହ ଗୁରୁତ୍ୱର ହେଇ ହେଇଯାଉଛି ଏଇ ଏସବୁ ଆମ ଗାଁ ପାଖରେ ଯଦି ପଶୁ ଡ଼ାକ୍ତରଖାନାରେ ରହିଥାନ୍ତା ଆମର ବହୁତ ସୁବିଧା ହେଇଥାନ୍ତା ବହୁତ ଦୂରରେ ହେଉଛି ଏଇନେ ହିଁ ଟିକେ ଅସୁବିଧା ହେଉଛି ଆଉ ସେଭଳି ଇଏରେ ରହିଛୁ ଆଉ କିଛି ସେମିତି କିଛି ଇଏ ନାହିଁ ଆମେ ତ ହେଲୁ କ୍ଷୁଦ୍ର ଚାଷୀ ମେଣ୍ଢା ବି ରହିଛନ୍ତି ଏ କିଛି ଦିନ ଆଗର ଛେଳିକୁ ବସନ୍ତ ହେଲା ଆଉ ମୁହଁରେ ଘାଫା ହେଇଗଲା ସେସବୁରେ କିଛି ମରି ଗଲାଣି ଛେଳି ଆଉ କିଛି ରହିଛନ୍ତି ତେଣୁ ଡ଼ାକ୍ତର ସହାୟତା ହେଇଥିଲେ ଆମର ଏତେ ଛେଳି ମରି ନଥାନ୍ତେ ବହୁତ ଭଲରେ ରହିଥାନ୍ତି ତେଣୁ ଡ଼ାକ୍ତର ସହାୟତା ପାଇଁ କିଛି ଯଦି ପାଖରେ ହେଇପାରିଥାନ୍ତା ତେବେ ବହୁତ ସୁବିଧା ହେଇପାରିଥାନ୍ତା